ମୋର୍ ଗୁଟେ ସାନ୍ ବେଲେ ବେଲେ ମୁଇଁ ପଢ଼ୁଥିଲି ଯେ ମୋର୍ ପ୍ରିୟ ପୁସ୍ତକ୍ ଥିଲା ବଏଲେ ମୁଇଁ ରା ରାମାୟଣ ରାମାୟଣ ମତେ ଗୁଟେ ଭଲ୍ ଲାଗେ ମୁଇଁ ସାନ୍ ବେଲେ ଟିକେ ଟିକେ ପଢ଼ିଛେଁ ମୁଇଁ ବହିକେ ଖୋବ୍ ତା'ର୍ମାନେ ଅଛେ ବି ଖୋବ୍ ଥର୍ ବି ପଢ଼ିଛେଁ ଆର୍ ମତେ ଖୋବ୍ ଭଲ୍ ଲାଗ୍ସି ମୁଁ କେବେ ଯଦି ଦୁଃଖେ ଥିମି କି ମୋର୍ ମୋର୍ ଦେହ ଭଲ୍ ନାଇଁ ଥିବା କି ଭଲ୍ ନାଇଁ ଲାଗୁଥିବା ବେଲେ ମୁଇଁ ସେ ବହିକେ ପଢ଼୍ମି ବେଲେ ମୋତେ ଗୁଟେ ଇଚ୍ଛା ଲାଗୁଥିବା କି ମତେ ଗୁଟେ ଆଗ୍ରହ ଆସୁଥୁବା ହେଠୁ ଯେ ମୁଇଁ କା'ଣା କର୍ମି କି ମୋର୍ ମାଇଣ୍ଡ୍ କେ ଟିକେ ଫ୍ରୀ ଲାଗ୍ସି ଖୁସି ଲାଗ୍ସି ଯେ କା'ଣା କା'ଣା ନ ବହୁତ୍ ମୁଇଁ ଶିଖ୍ବାକେ ମିଲ୍ସି ଆରୁ ମତେ ମତେ ମୁଇଁ ବି ସାନ୍ ବେଲେ ଖୋବ୍ ଥର୍ ପଢ଼୍ସିଁ ମାତର୍ ଇ ବହିକେ ମାତର୍ ଯେବେ ବି ପଢ଼ିବି ବେଲେ ମତେ ଆର୍ ପଢ଼୍ ପଢ଼୍ ବୋଲିକରି ଗୁଟେ ଖୁସି ଲାଗୁଥିସି ଯେ ଗୁଟେ ବେଲେ ଗୁଟେ ଷ୍ଟୋରୀ ଏନ୍ତା ପୂରା ଆମର୍ ଏଟାଚ୍ ହେଇଯାଇଛେ ଇ'ଟା ଆମର୍ ମେଜିକ୍ ମେତାର୍ ଯେବେବି ପଢ଼୍ମି ମତେ କେଭେ ବୋରିଂ ନାଇଁ ଲାଗେ ଗୁଟେ ନିଜେ ଭିତ୍ରୁ ପୁରା ମାନେ ଖୋବ୍ ଖୁସି ଲାଗିଯାଏସି ଯେ ମୁଇଁ ଗୁଟେ ହିସାବେ କରିପାର୍ମି କି ମୋର୍ ଫ୍ୟୁଚର୍ରେ ମୁଇଁ କା'ଣା ଗୁଟେ ହେଇପାର୍ମି ବୋଲିକରି ଗୁଟେ ମତେ ଭଲ୍ ବି ଲାଗ୍ସି ରାମାୟଣନେ ଗୁଟେ ଶିଖ୍ବାର୍ ଜିନିଷ୍ ବହୁତ୍ ଅଛେ ମାତର୍ ମୋର୍ ବହି ହେ ବହି କେ ଖୋବ୍ ଭଲ୍ ଲାଗ୍ସି ମତେ ମତେ ମୁଇଁ ସବୁବେଲେ ମୁଇଁ ବହିକେ ରାତିନେ ଶୁଇଲା ବେଲେ ଥରେ ଥରେ ପଢ଼ୁଥିମି ଆରୁ ମୁଇଁ ଶୁଇଥିମି ପୁରା ଖୁସି ଲାଗ୍ସି ପୂରା ସାନ୍ବେଲୁ